ଭାଇ ଆପଣ ତ୍ରିଦେବ ହୋଟେଲରୁ କହୁଛନ୍ତି ତ ମୁଁ ଯେଉଁ ଅର୍ଡ଼ର କରିଥିଲି ଆମର ବିରିୟାନୀ ଚାଓମିନ୍ ରୋଲ୍ ଆଉ ପନିର ଯେଉଁ କରିଥିଲି ଦୁଇ ଦୁଇ ପ୍ଲେଟ୍ ଲେଖାଏଁ ମୋ' ସାଙ୍ଗମାନେ ଆସି ଆସିବାର ଥିଲା କିନ୍ତୁ ଆସିଲେନି ସେଇଟା ତ ହଇରାଣ ହେବି ନା ମୁଁ ତାକୁ କ୍ୟାନ୍ସଲ କରିବାକୁ ଚାହୁଁଛି ଆଉ କେମିତି ବାତିଲ୍ କଲେ ଭଲ ହୁଅନ୍ତା